ଯୋଗଦର୍ଶନ କୌଣସି ଉପ ସମସ୍ତ ଉପାଦନକୁ ମୋର ଦୈନନ୍ଦିନ ଜୀବନରେ ମୁଁ ନିଶ୍ଚିତ ଭାବରେ ବିନିଯୋଗ କରୁଛି ସକାଳ ସନ୍ଧ୍ୟାରେ ସକାଳେ ଉଠିଲା ପରେ ବ୍ରାହ୍ମମୁହୂର୍ତ୍ତରେ ଉଠିଲା ପରେ ମୁଁ ଯୋଗ ଅଭ୍ୟାସ କରେ ଯୋଗ ଅଭ୍ୟାସ ନିଶ୍ଚ ଅଧଘଣ୍ଟାଏ ଯୋଗ କରେ ଅନୁଲୋମ ବିଲୋମ ଶୀର୍ଷାସନ ପଦ୍ମାସନ ବିଭିନ୍ନ ପ୍ରକାର ଆସମ ଆସନ ବ୍ୟାୟାମ ଯୋଗ ଯୋଗ ଅଭ୍ୟାସ କରେ ଯାହାଫଳରେ ମୋ ଶରୀର ସୁସ୍ଥ ସବଳ ନିରୋଗ ନିରାମୟ ଅଛି ତେଣୁ ଅନ୍ୟମାନଙ୍କୁ ମଧ୍ୟ ଏଇ ଯୋଗ କରିବା ପାଇଁ ମୁଁ ମଧ୍ୟ ମୋର ସାଙ୍ଗମାନଙ୍କୁ ପରାମର୍ଶ ଦଉଛି ତେଣୁ ଯୋଗ ହେଉଛି ମଣିଷ ଜୀବନର ଗୋଟିଏ ଅଙ୍ଗ କହିଲେ ଅତ୍ୟୁକ୍ତି ହବ ନାହିଁ ସକାଳ ସନ୍ଧ୍ୟାରେ ଯେକରେ ଯୋଗ କ'ଣ କେବେ ସେ ଭୋଗେ ନାହିଁ ରୋଗ ତେଣୁ ଯୋଗ ହେଉଛି ମଣିଷ ପାଇଁ ନିତ୍ୟାନ୍ତ ଦରକାରୀ ସେଥିପାଇଁ କୁହାଯାଇଛି ଯୋଗ କର୍ମସ୍ୟ କୌଶଳମ୍ ଯୋଗ ହେଉଛି କାର୍ଯ୍ୟର କୁଶଳତା କହିଲେ ଅତ୍ୟୁକ୍ତି ହେବ ନାହିଁ